ମୋର ବଡ଼ ସଫଳତା ହେଲା ମୋ' ପାଠପଢ଼ା ମୁଁ ଯେତେବେଳେ ପାଠ ପଢ଼ୁଥିଲି କୌଣସି ଟ୍ୟୁସନ୍ କିମ୍ବା କୌଣସି କୋଚିଂ ନେଉନଥିଲି ରାତି ସକାଳୁ ସକାଳୁ ଏବଂ ରାତିରେ ଅଧିକାଂଶ ଟାଇମ୍ ପାଠ ପଢ଼ୁଥିଲି ଦିନକୁ ଆଠ ଘଣ୍ଟାରୁ ଦଶ ଘଣ୍ଟା ପାଠପଢ଼ାରେ ସମୟ ଦିଏ ତେଣୁ ମୁଁ ମୋର ଗ୍ରାଜୁଏସନ ଯେତେବେଳେ ପାଠ ପଢ଼ିଲି ଗ୍ରାଜୁଏସନ ପଢ଼ିଲା ବେଳକୁ ମୋ' ଘରେ ବହୁତ ପ୍ରକାର ଅସୁବିଧା ଥିଲା ଅସୁବିଧା ଥିବା ସତ୍ତ୍ଵେ ବି ମୁଁ ପାଠ ପଢ଼ିବାକୁ ପଛାଇନଥିଲି ଏବଂ ଭାବିଥିଲି ଭଲ ମାର୍କ ରଖିବି ଏବଂ ପାସ୍ କରିବି ତେଣୁ ମୋର ପାସ୍ କରିବା ସତ୍ତ୍ଵେ ଗ୍ରାଜୁଏସନ କମ୍ପ୍ଲିଟ୍ ହେବା ବେଳେ ମୁଁ ମୋର ବାପାଙ୍କ ଦେହାନ୍ତ ହୋଇଥିଲା ସେହି ସମୟରେ ବି ମୁଁ ବହୁତ ଭଲସେ ପାଠ ପଢ଼ିଥିଲି ଏବଂ ଡିଷ୍ଟିଂକ୍ସନରେ ମୁଁ ପାସ୍ କରିଥିଲି ତେଣୁ ମୋ' ଘରଲୋକ ମୋ' ପାଇଁ ଗର୍ବିତ ଅନୁଭବ କରନ୍ତି ମୋତେ ବି ବହୁତ ଗର୍ବ ଲାଗେ ଯେ ମୁଁ ଗୋଟିଏ ଭଲ ଡିଷ୍ଟିଂକ୍ସନରେ ପାସ୍ କରିଛି ଏଇଟା ମୋର ବଡ଼ ସଫଳତା ବୋଲି ଭାବେ